ଆମ ଗାଁରେ ଆମେ ସବୁ ଝିଅମାନେ ମିଶି ଆମେ ଓଷା କରୁ ଭାଲୁକୁଣି ଯେଉଁଟାକୁ ଖୁଦୁରୁକୁଣୀ କୁହାଯାଏ ଆମେ ସମସ୍ତେ କରୁ ଆଉ ସେଥିରେ ଆମେ ଯାଉ ମାଟି ଆଣିବାକୁ ମାଟି ଆଣି ମୁଁ ଚକୁଟି ମୁଁ ତାକୁ ଚକଟୁକିନି ତିଆରି ଭାଲୁକୁଣି ମୂର୍ତ୍ତି ତିଆରି କରୁ ମାଁ ବୁଢ଼ୀ ଭାଲୁକୁଣି ତିଆରି କରୁ ତାକୁ ତାଙ୍କ ମୁହଁ ନାକ କାନ ଗୋଡ଼ ହାତ ସବୁ ତିଆରି କରୁ କରିସାରିଲା ପରେ ତାକୁ ଖରାରେ ଶୁକୁ ଶୁକେଇ ସାଇଲା ପରେ ତାକୁ ଟିକେ ଶୁଖିଗଲା ପରେ ତାକୁ ରଙ୍ଗ ଦଉ ଯେହେତୁ ହଳଦିଆ ରଙ୍ଗ ଦଉ ତାପରେ ତାଙ୍କୁ ବୁଢ଼ୀ ଭାଲୁକୁଣି ଯେହେତୁ ହଳଦିଆ ରଙ୍ଗ ଦଉ ରଙ୍ଗ ଦେଇକି ପାଇଁ ନେକଲେସେ କାନଫୁଲ ତାଙ୍କ ହାତରେ ନାଇବା ପାଇଁ ସବୁ ଜିନିଷ କିଣିକି ଆଣୁ ଆଣିକିନି ତାଙ୍କୁ ସଜେଇକିନି ଆମ ଠାକୁର ଆମେ ଯାଇକି ଖୁଦୁରୁକୁଣୀ ଓଷା କରୁ ସମସ୍ତେ ଆମର ଦେଖିକି ବହୁତ ଖୁସି ହୋଇଯାନ୍ତି ଆଉ ତାଙ୍କେ ସବୁ ବି ଭଲ କୁହନ୍ତି କୁହନ୍ତି ଏତେ ବଢ଼ିଆ ସୁନ୍ଦର୍ କେମିତି କରିଛୁ ଏମିତି ସବୁ କୁହନ୍ତି ସେଥିପାଇଁ ମୁଁ ମାଁ ବୁଢ଼ୀ ଭାଲୁକୁଣି କୁ ତିଆରି